ହଁ କୁହନ୍ତୁ ନମସ୍କାର କିଏ କହୁଥୁଲେ ହଁ ମ୍ୟାଡ଼ାମ୍ କୁହନ୍ତୁ ଫାସିଲିଟି ଅଛି ମ୍ୟାଡ଼ାମ୍ ବହୁତ କିଛି ଫାସିଲିଟି ଅଛି ଆପଣ କେଉଁ ଫାସିଲିଟି ଉପରେ ଜାଣିବାକୁ ଚାହୁଁଛନ୍ତି ହଁ ହଁ ହଁ ମ୍ୟାଡ଼ାମ୍ ଅଛି ଏଇଠି ଆମର ବୀମା କାର୍ଡ଼୍ ସୁବିଧା ଅଛି ତା'ପରେ ଯଦି ଗର୍ଭବତୀ ମହିଳା ହେଲେ ତାର ଅଲ୍ଟ୍ରାସାଉଣ୍ଡ୍ ମଧ୍ୟ ହେଇପାରିବ ଅଛି ଆପଣଙ୍କର ସରକାରଙ୍କ ଦ୍ୱାରା ଦେଇଥିବା ପ୍ରତ୍ୟେକ ସୁବିଧା ଅଛି ମେଡ଼ିସିନ୍ ମଧ୍ୟ ଫ୍ରିରେ ଦିଆଯାଏ ହଁ ହଁ ହଁ ମ୍ୟାଡ଼ାମ୍ ଅଛି ଆମ ପ୍ରତି ବୁଧୁବାର ଦିନ ଗର୍ଭବତୀ ମହିଳାଙ୍କୁ ଆମେ ଅଲ୍ଟ୍ରାସାଉଣ୍ଡ୍ କରାଯାଉଛି ହଁ ହଁ ହଁ ହଁ ହଁ ହଁ ମ୍ୟାଡ଼ାମ୍ ହୋଇପାରିବ ହଁ ମ୍ୟାଡ଼ାମ୍ ହୋଇପାରିବ ଟ୍ୟୁମର୍ ପାଇଁ ମଧ୍ୟ ଆମର ଅଛି ସୁବିଧା ଅଛି ଡକ୍ଟର୍ ମଧ୍ୟ ଏଇଠି ଏଭେଲେବୁଲ୍ ଅଛନ୍ତି ହୋଇଯିବ ସୁବିଧା ହୋଇଯିବ ଆପଣ ହଁ ଅଫର୍ ତ ସେମିତି କିଛି ଅଫର୍ ତ ନାହିଁ ମାତ୍ର ସେଇଟା ଚାଲିଛି ଆମ ମେଡ଼ିକାଲ୍ରେ ସବୁ ସୁବିଧା ଅଛି ସ୍ୱାସ୍ଥ୍ୟ ସ୍ୱାସ୍ଥ୍ୟ ବୀମା କାର୍ଡ଼୍ର ସୁବିଧା ଅଛି ହୋଇପାରିବ ସବୁ ବିଷୟ ଫ୍ରିରେ ଫ୍ରିରେ ହୋଇପାରିବ ହେଲା ଆଉ କୁହନ୍ତୁ ନାହିଁ ପେସେଣ୍ଟ୍ର ନମ୍ବର୍ ବି ଦିଅନ୍ତୁ ଆଉ ଆଶା ସହିତ ମଧ୍ୟ ଆସନ୍ତୁ ଆପଣଙ୍କର ହେଲେ ସେଇ ଯେଉଁ କେଉଁଠି ଆଇବ କେବେ ମେଡ଼ିକାଲ୍ ନେଇଥିଲେ କି ଏ ଟ୍ୟୁମର୍ ବିଷୟରେ ଆଚ୍ଛା ଆଚ୍ଛା ହଁ ହଁ ତାଙ୍କର ସବୁ ପ୍ରତ୍ୟେକ ବିଷୟ ଟେଷ୍ଟ୍ କାରାହେବ ବ୍ଲଡ଼୍ ଟେଷ୍ଟ୍ ହେବ ପ୍ରତ୍ୟେକ ବିଷୟ ଟେଷ୍ଟ୍ ହେବ ଟେଷ୍ଟ୍ ହେଲା ପରେ ତାଙ୍କର ଟ୍ୟୁମର୍ ଫ୍ୟୁମର୍ ସବୁ ବିଷୟରେ ସବୁ କାରାହେବ ଡକ୍ଟର୍ ସାର୍ ଡକ୍ଟର୍ ଅଛନ୍ତି ଆମର ଫାସିଲିଟି ଅଛି ଅଭେଲେବୁଲ୍ ଅଛି ହଁ ହଁ ହଁ ମେଡ଼ିସିନ୍ ମୁଝେ ଦିଆହେବ ସବୁ ସବୁ ଫ୍ରିରେ ହେବ ହଁ ଆସିବା ପୂର୍ବରୁ ଆପଣ ଫୋନ୍ କରିକି ଆସିବେ

ହଁ ହଁ ସବୁ ସୁବିଧା ଅଛି ଏତେବଡ଼ ମେଡ଼ିକାଲ୍ରେ ପ୍ରତ୍ୟେକ ବିଷୟ ସୁବିଧା ଅଛି ଆପଣ ଆସନ୍ତୁ ଆସିଲା ପରେ ପେସେଣ୍ଟ୍କୁ ଆଣନ୍ତୁ ପେସେଣ୍ଟ୍କୁ ଆଣିଲା ପରେ ଆମେ ତାର ଟ୍ରିଟମେଣ୍ଟ୍ ଠିକ୍ ରୂପେ କରାହେବ ହଁ ତ ହଁ ହଁ ଓକେ ଓକେ ଅପଣ ଆସନ୍ତୁ ପେସେଣ୍ଟ୍କୁ ଧରିକି ଆସନ୍ତୁ ଆସିବା ପୂର୍ବରୁ ଫୋନ୍ କରିକି ଆସନ୍ତୁ ରହିଲି